ଚାଷ ଜମିରେ ବିଶେଷ କରି କାମ କର୍ଲାବେଳେ ଲୋକଗୀତ ଗୁଡ଼ା ଗାଇ ଗାଇ କା ଗୀତ ଯେଉଁଟା ଆମ ଅଳ୍ପ ସମୟ ଯେଉଁଟା ବାଥରୂମ ସିଂଗିଙ୍ଗ କୁହନ୍ତି ସେଇ ଗୀତା ଗୁଡ଼ା ଗାଇ ଗାଇକା ବି କାମ କରି ହବ ମନୋରଞ୍ଜନ ମନୋରଞ୍ଜନ କରିହୁଏ ସେଇ ଗୀତ ଏକା ଗୋଟେ ମାଧ୍ୟମ ଯେଉଁଟା ଚାଷ ଜମିରେ ଗୀତ ଗାଇ ହବ ଚାଷ ଜମି ତ ଖେଳି ହବନି ସେଥିରେ ଆମେ ମନୋରଞ୍ଜନର ସେଇଟା ଗୋଟେ ହିଁ ମାଧ୍ୟମ ଆଉ ଲୋକଗୀତ ଆମେ ପିଲାବେଳେ ଯେତେବେଳେ ଆମେ ସ୍କୁଲରେ ଯାଉଥିବୁ ପାଖରେ ବିଲବାଡ଼ିରେ କାମ କରୁଥିବେ ସେମାନେ ଲୋକ ଗୀତ ଆମ କଳାହାଣ୍ଡିରେ ଯେନ୍ତାକି ଲୋକ୍ ଗୀତା ମାନେ ଅଛେ ସେଇ ଗୀତ ମାନେ ଗାଇ ଗାଇ କରି ଲୋକମାନ୍କେ କର ମନୋରଞ୍ଜନ ବି ସେମାନେ ନିଜେ ନିଜେ ମନୋରଞ୍ଜନ କରୁଥିବେ ଆମେ ନିଜେ ବି ଚାଷ ଜମିରେ କାମ୍ କଳାବେଳେ ଏନ୍ତା ଗୀତ ଗୁଡ଼ା ଗାଇ କରି ଆମେ ସବୁ ମନୋରଞ୍ଜନ ମାନେ ସବୁ କରୁଥିଲୁ